ଆମ ସଂସ୍କୃତିରେ ମୁଖ୍ୟ ବୃତ୍ତି କହିଲେ କୃଷି ମାଛଧରା ଏବଂ ବ୍ୟବସାୟ ମଧ୍ୟ ରହିଛି କିନ୍ତୁ ବର୍ତ୍ତମାନ ଦେଖିବାକୁ ଗଲେ ସେ କୃଷି ଆଉ ମାଛଧରାକୁ କେହି ପ୍ରାଧାନ୍ୟ ଦେଉନାହାଁନ୍ତି କାହିଁକି ନା ବହୁତ ଗୁଡ଼େ ଲୋକ ସହରାଭିମୁଖୀ ହେଇଛନ୍ତି ସହରରେ ଯାଇ କରି ବସବାସ କରୁଛନ୍ତି କେଉଁମାନେ ଯାଇ କରି ବାହାର ଲଣ୍ଡନ ଆମେରିକା ଯେଉଁ ଏସବୁ ଜିନିଷରେ ମଧ୍ୟ ରହିଲେଣି ତେଣୁ ସେମାନେ ଏସବୁ ଜିନିଷକୁ ସେମାନେ କେବେ ହେଲେ ପ୍ରାଧାନ୍ୟ ଦେଉନାହାଁନ୍ତି କିନ୍ତୁ ଦେଖିବାକୁ ଗଲେ ଆମ ସଂସ୍କୃତିରେ ଅଛି କୃଷି ମାଛଧରା ଏସବୁ ଜିନିଷ ରହିଛି କାହିଁକି ନା ଆମର ଗୋଟେ କୃଷି କାର୍ଯ୍ୟ କରିବାକୁ ହେଲେ ଆମେ ପୂଜାର୍ଚ୍ଚନା କରୁ ତା' ଚାଷ କରିବା ପୂର୍ବରୁ ଆମେ ସେଠି ଯାଇ କରି ହଳ କରିବା ପୂର୍ବରୁ ପୂଜାର୍ଚ୍ଚନା କରିଥାଉ ଦେବାଦେବୀଙ୍କୁ ସମର୍ପି ଦେଇ କରି ପୂଜାର୍ଚ୍ଚନା କରିଥାଉ କିନ୍ତୁ ବର୍ତ୍ତମାନ ସେ ଜିନିଷ ଗୁଡ଼ିକ ଲୋପ ପାଇଗଲାଣି ଲୋକମାନେ ତାକୁ ଆଉ ପ୍ରାଧାନ୍ୟ ଦେଉନାହାଁନ୍ତି ତେଣୁ କରି ଆମେ ଦେଖୁଚେ ଯେ ବହୁତ ଗୁଡ଼େ ଲୋକଙ୍କର ଏଇ ସବୁ ଜିନିଷ ବୃତ୍ତି ହେଲେ ମଧ୍ୟ ସେ ତାକୁ ପ୍ରାଧାନ୍ୟ ଦେଉନାହାଁନ୍ତି